ଆମ ସମାଜରେ ଗଣମାଧ୍ୟ ଏକ ବିଶେଷ ସ୍ଥାନ ଅଧିକାର କରିଥାଏ କାରଣ ଆମେ ଗଣମାଧ୍ୟମର ସାହାଯ୍ୟରେ ବିଭିନ୍ନ ପ୍ରକାର ଖବର କିମ୍ବା ରିପୋର୍ଟ ପାଇପାରୁ କାରଣ ଗଣମାଧ୍ୟମ ହେଉଛି ଏମିତି ଏକ ଜିନିଷ ଯିଏ ଆମ ଓଡ଼ିଶାରେ ସମସ୍ତ ପ୍ରକାର ଘଟଣା କିମ୍ବା ଅନ୍ୟ କୌଣସି ପ୍ରକାର ଖବରକୁ ସେ ସାରା ଓଡ଼ିଶାରେ ସମସ୍ତଙ୍କ ପାଖରେ ପହଞ୍ଚାଇଥାଏ ସେ ଏବଂ ଆମେ ଯୋଉ ଅଞ୍ଚଳକୁ ଯାଇପାରୁ ନଥାଉ କିମ୍ବା ଆତଙ୍କବାଦ ହେଉ କିମ୍ବା ମାଓବାଦୀ ହେଉ ସେଭଳି ଅଞ୍ଚଳକୁ ଖବର ଗଣମାଧ୍ୟମର ପ୍ରତିନିଧିମାନେ ଯାଇପାରନ୍ତି ଏବଂ ତାଙ୍କ ସାହାଯ୍ୟରେ ସେ ମାଓବାଦୀମାନେ ହେଉ କିମ୍ବା ଆତଙ୍କବାଦୀମାନେ ନିଜର ଖବରକୁ ସରକାରଙ୍କ ପାଖରେ ପହଞ୍ଚେଇ ପାରନ୍ତି ସେଥିପାଇଁ ଗଣମାଧ୍ୟମର ପ୍ରତିନିଧି ସେମାନେ କିଛି କରିନଥାନ୍ତି ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ସେମାନେ ସମସ୍ତ ଖବରକୁ ପ୍ରତିନିରପେକ୍ଷତା ଅବଲମ୍ବନ କରିଥାନ୍ତି ଏବଂ ସେମାନେ ସବୁ ଖବର ଯେମିତି ସରକାରଙ୍କ ପାଖରେ ଯେଉଁ ସାଧାରଣଙ୍କ ପାଖକୁ ପହଞ୍ଚିପାରିବ କିମ୍ବା ଯେକୌଣସି ଅନ୍ୟ ଖବର କିମ୍ବା ଦୁର୍ଘଟଣା ସରକାରଙ୍କ ପାଖକୁ ପହଞ୍ଚି ପାରିବ ଏଥିପାଇଁ ସେମାନେ ଚେଷ୍ଟିତ ଥାନ୍ତି ଏବଂ ସେମାନେ ଖବର ପ୍ରସାରଣ ସମୟରେ ବା ରିପୋର୍ଟ୍ ନେଇଯିବା ସମୟରେ ଖୁବ ଶାନ୍ତ ଭଦ୍ର ବ୍ୟବହାର କରିଥାନ୍ତି